କଳା ଓ କାରିଗରୀ ମୁଁ ନିଜେ ଏକା ଜଣେ କଳାହାଣ୍ଡି ଡିଷ୍ଟ୍ରିକ୍ଟରୁ ଅଟେ ଜଣେ ଝିଅ ଅଟେ ମୁଁ ଏବଂ କଳାହାଣ୍ଡି କଳାହାଣ୍ଡି ହେଉଛି କଳା ପୂର୍ଣ୍ଣ ହାଣ୍ଡି ଯେଉଁଠି କେବଳ କଳା କଳା ଏବଂ କଳା ହିଁ ରହିଥାଏ କଳା ବିଷୟରେ ବହୁତ ପ୍ରକାର କାରିଗରମାନେ ଅଛନ୍ତି ଯେଉଁମାନେ କି ନିଜ କଳା ପ୍ରଦର୍ଶନ କରି ନିଜ ଦକ୍ଷତାକୁ ଦେଖାଇଥାନ୍ତି ନିଜର ବୃତ୍ତି ମଧ୍ୟ ରଖିଥାନ୍ତି ବହୁତ ଗୁଡ଼ିଏ ଲୋକ କଳା ଯେଉଁ ପ୍ରକାରେ ଜଣେ କୁମ୍ଭାର ନିଜ କାମ ମଧ୍ୟରେ ସେ ନିଜେ ମାଠିଆ ବନାଇକିନା ନିଜର କଳା କେ ଦେଖାଇଥିସି ଆଉ ଜଣେ ଘର ତିଆରି କରିବା ଲୋକ ଘର ତିଆରି କରିକିନା ଡିଜାଇନ ବହୁତ ଭଲ ଭଲ ଡିଜାଇନ ଦେଇକିନା ଘର ବନାଇକିନା ନିଜର ଦକ୍ଷତା ପ୍ରକାଶ କରିଥିସି ଆଉ ସିଲାଇ କରବା ଲୋକମାନେ ବି ହାତ ବୁଣା ଶାଢ଼ୀ ଆମର ସମ୍ବଲପୁରୀ ଶାଢ଼ୀ ଯେଉଁଟା କି ବହୁତ ପ୍ରସିଦ୍ଧ ଆମର ଆମର କଳାହାଣ୍ଡିନ ବହୁତ ପ୍ରସିଦ୍ଧ ଆରୁ କଳା ବହୁତ ପ୍ରକାର ଏନ୍ତା କଳା ଥିସି ସେ କଳାମାନେ